ହଁ ଆମେ ତ ବଲାଙ୍ଗୀର ଯିବାର ଅଛେ ତୁମେ ଗାଡ଼ିଟା ଆନିକରି ଆମର୍ ଏଟିଏମ୍ ପାଖ୍କେ ଟିକେ ଆସ ଆମେ ବଲାଙ୍ଗର୍ ଯିମୁ ତୁମେ କେନ୍ ପାଖ୍କେ ଅଛ କେନ୍ ଅଛ ଯେ ତୁମେ ଆମର୍ ପାଖ୍କେ ଆସିଲେ କେନ୍ ଆମେ ଜାନୁ ତମେ ଧୂରିଆ ଥିବ ଆମକୁ କହିବ ଗଲେ ଆମେ କେନ୍ତା ଜାନ୍ମୁ ଆଉ ତୁମେ ଆସ ଏଇ ନ କିି ଏ ପାଖ୍କେ ଆସ ଯେ ଆମେ ଜାନୁ ଆମର୍ ଯିବାର ଫର୍ବର ଅଛି ବୁିଲ ତୁମେ ଜଲ୍ଦି ଟିକେ ପହଞ୍ଚ ଏ ଜାଗାକେ